ଆମ ପୁରୀ ଜିଲ୍ଲାରେ ହାଉସିଙ୍ଗ ବିକଳ୍ପ ରହିଛି ହାଉସିଙ୍ଗ ମାର୍କେଟ ରହିଛି ଆଉ ରିଅଲଇଷ୍ଟେଟ ଟ୍ରେଣ୍ଡ ବି ରହିଛି ଯେମିତିକି ହାଉସିଙ୍ଗ ବିକଳ୍ପ ହେଉଛି ଆମେ ଘର ଭଡ଼ାରେ ଅଛୁ ଆମ ମାର ଘରର ମାଲିକ କ'ଣ କରଛି ଘର ତିଆରି କରି ଦେଇଛି ଘର ତିଆରି କରିକି ସେ ବାହାରେ ରହୁଛି ବାହାରେ ରହୁଛି ଆମେ କ'ଣ କରୁଛୁ ତାଙ୍କ ଘରେ ଭଡ଼ା ରହୁଛୁ ଆମେ ମାସକୁ ମାସ ତାକୁ ପେମେଣ୍ଟ କରୁଛୁ ହାଉସିଙ୍ଗ ମାର୍କେଟ ହେଉଛି ହାଉସିଙ୍ଗ ମାର୍କେଟ କ'ଣ ହାଉସିଙ୍ଗ ମାର୍କେଟ ହେଉଛି କ'ଣ ନାଁ ସେ ଘରର ମାଲିକ ଯିଏ ସିଏ ଆଉ ଜଣକୁ ଦୁଇ ବର୍ଷ କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ ଏଗ୍ରିମେଣ୍ଟ କରିଦେଇଛି ସିଏ ତା' ଅଣ୍ଡରରେ ସେ ଘରକୁ ରଖିଛି ସିଏ ଆମକୁ ଘର ଭଡ଼ା ଲଗେଇଛି ଆମେ ସେ ଓନରକୁ ନ ଦେଇକି ସିଏ ଯାହାକୁ ଏଗ୍ରିମେଣ୍ଟ କରିଛି ତିନିବର୍ଷ ପର୍ଯ୍ୟନ୍ତ ଆମେ ତାକୁ ପେମେଣ୍ଟ କରୁ ତିନିବର୍ଷ ପର୍ଯ୍ୟନ୍ତ ଏଇଟା ହେଉଛି ହାଉସିଙ୍ଗ ମାର୍କେଟ ଏବଂ ରିଅଲଇଷ୍ଟେଟ ଟ୍ରେଣ୍ଡ ହେଉଛି କ'ଣ ନାଁ ରିଅଲଇଷ୍ଟେଟ ହେଉଛି ଜମି ବନ୍ଧା ରଖିବା କିମ୍ବା ଜମି ଅନ୍ୟକୁ ବିକ୍ରି କରିବା ଯେମିତି ଜମି ଜଣେ ବନ୍ଧା ରଖିକି ସିଏ ସେ ଜମିରେ ଦଶବର୍ଷ କିମ୍ବା ପନ୍ଦରବର୍ଷ ପର୍ଯ୍ୟନ୍ତ ଏଗ୍ରିମେଣ୍ଟ କରିଥିବ ଜମିରେ ସିଏ ଚାଷବାସ କରିବ କିମ୍ବା ସେ ଜମିରେ ତାର ବିଜନେସ ଠିଆ କରିବ ଯାହା ବି ହେଉ ସେଥିରେ କିଛି ସିଏ ଇନକମ କରିକିରି ତାକୁ ଦଶବର୍ଷ କିମ୍ବା ପନ୍ଦରବର୍ଷ ପରେ ସେଇଟା ଫୁଣି ତାକୁ ରିଟନ କରିଦେବ ଏବଂ ନହେଲେ ସିଏ ଯଦି ଚାହିଁବ ମଧ୍ୟ ସିଏ ତାକୁ ନିଜ ନାମରେ କରିକିରି ସିଏ ଜମିଟା ତାର ନିଜ ନାମରେ କରିଦେବ ଏହିପରି ଆମର ସବୁ ବିକଳ୍ପ ହାଉସିଙ୍ଗ ବିକଳ୍ପ ଏବଂ ହାଉସିଙ୍ଗ ମାର୍କେଟ ଏବଂ ରିଅଲଇଷ୍ଟେଟ ଟ୍ରେଣ୍ଡରେ ପୁରୀ ଜିଲ୍ଲାରେ ଉପଲବ୍ଧ ଅଛି